ମୋର ପ୍ରିୟ ଖାଦ୍ୟ ହେଉଛି ପୋଟଳ ପୋଟଳ ତରକାରୀ ପୋଟଳ ଭଜା ପୋଟଳରେ ଯେକୌଣସି ଖାଦ୍ୟ ତିଆରିି ହେଲେ ମତେ ବହୁତ ଭଲ ଲାଗେ ପୋଟଳଟା ମୋର ବହୁତ ପ୍ରିୟ ପୋଟଳ ଭଜା ବହୁ ଟେଷ୍ଟି ପୋଟଳ ତରକାରୀ ପୋଟଳ ଭଜା ଆଉ ପୋଟଳ କୁରୁମା ପୋଟଳରେ ଯେକୌଣସି ଆଇଟମ୍ କଲେ ମତେ ବହୁତ ପସନ୍ଦ ପୋଟଳ ମୁଁ ସବୁବେଳେ ବି ପୋଟଳ ବହୁତ ଖାଇବା ପାଇଁ ଭଲପାଏ କାରଣ ପୋଟଳଟା ଦେଖିବାକୁ ବହୁତ ସୁନ୍ଦର ଓ ବହୁତ ଟେଷ୍ଟ୍ ଲାଗେ ଖାଇବା ପାଇଁ ପୋଟଳରେ ଆମେ ବହୁତ ପ୍ରକାର ଆଇଟମ୍ ତିଆରି କରିପାରିବା ପୋଟଳକୁ ଭାଜିପାରିବା ପୋଟଳକୁ ତରକାରୀ କରିପାରିବା ପୋଟଳକୁ ପୋଡ଼ି ବି ମଧ୍ୟ ପାରିବା ପୋଟଳକୁ ଯାହା ବନେଇଲେ ସେ ବନେଇ ହେଇ ପାରିବ କିଛି ନ'ହେଲେ ବି ସମୟ ଅଭାବରୁ ପୋଟଳ ତରକାରୀ କିି ଭଜା ନକରି ପାରିଲେ ମଧ୍ୟ ପୋଟଳକୁ ଆମେ ଆରାମସେ ପୋଡ଼ିକି ମଧ୍ୟ ତାକୁ ଖାଇପାରିବା ଆଉ ପୋଟଳ ପୋଡ଼ା ବି ବହୁତ ବଢ଼ିଆ ଟେଷ୍ଟି ଲାଗେ ଯେମିତି ଖାଆନ୍ତୁ ପୋଟଳ ବହୁତ ସୁଆଦ ଲାଗିବ ଆଉ ମୁଁ ସବୁଥିରେ ପୋଟଳ ଖାଇବା ପାଇଁ ବହୁତ ପସନ୍ଦ କରେ ପୋଟଳ ମୋର ସବୁଠୁ ପ୍ରିୟ ଖାଦ୍ୟ ପୋଟଳ ଭଜା ପୋଟଳ ତରକାରୀ ହଉ ପୋଟଳ ଭଜା ହଉ ଯେମିତି କରିକି ଦେଲେ ପୋଟଳରେ ମତେ ପୋଟଳଟା ବହୁତ ପସନ୍ଦ ଆଉ ମୁଁ ପୋଟଳ ସବୁ ଖାଦ୍ୟଠାରୁ ପୋଟଳକୁ ବହୁତ ଭଲପାଏ କାରଣ ପୋଟଳ ବହୁତ ଟେଷ୍ଟ୍ ଲାଗେ ଆଉ ପୋଟଳଟା ବହୁତ ଦେଖିବା ପାଇଁ ବହୁତ ସୁନ୍ଦର ଆଉ ଚିକଣିଆ ଟିକେ ପୋଟଳ ପୋଟଳ ଭଳିଆ ହୋଇଥାଏ ଆଉ ବେଶୀ ମତେ ପୋଟଳ ଭଜା ବହୁତ ଭଲ ଲାଗେ ପୋଟଳ ଭଜା ଭଲ ଲାଗେ ଓ ତରକାରୀ ମଧ୍ୟ ବହୁତ ଭଲ ଲାଗେ ସେଥିପାଇଁ ପୋଟଳ ମୋର ହେଉଛି ପ୍ରିୟ ଖାଦ୍ୟ